ଆମ ଅଞ୍ଚଲରେ ବିଭିନ୍ନ କ୍ରୀଡ଼ା ଅଛି ବିଭିନ୍ନ ପ୍ରତ୍ସାହିତ କ୍ରୀଡ଼ା ଅଛି ଯେନ୍ଟା ପାରମ୍ପାରିକ କ୍ରୀଡ଼ା ଆଉ ସେଟା ତ କହିଲେ ସରିବନି ଯେମିତିକି ଆମର ଆମର କେଲି ଆମ ଗ୍ରାମାଞ୍ଚଲରେ କେଲି ଗୁଟେ ବହୁତ ମାନେ ପ୍ରସିଦ୍ଧ ଖେଳ ସେଟା ଆପଣ ଯଦି ଆପଣ ଆସିବେ ଆମ ଗାଁ ଗ୍ରାମାଞ୍ଚଲକୁ ତା'ହେଲେ ଆପଣ ଜାଣିପାରିବେ କେଲିଟା କେତେ ପ୍ରସିଦ୍ଧ ଆମ ଗାଁ ପଟେ ଆଉ ଆମର ଅଛି ଆମ କ୍ରୀଡ଼ା ତ ନୁହେଁ ସେଇଟା ବାଦ୍ୟ ବାଦ୍ୟ ବାଦ୍ୟଟା ଆମର ଡିଷ୍ଟିକ୍ର ସବୁଠୁ ମାନେ ମୂଲ୍ୟବାନ ବାଦ୍ୟ ଆଉ ଆମର କୁହାଯାଏ ଯେ ବେଗ୍ ବୋନ୍ ଅଫ୍ ଆୱାର୍ ଡିଷ୍ଟିକ୍ ସେଇଟା କୁହାହୁଏ ସେ ଆମ ବାଦ୍ୟକୁ ସେଇଟା ହେଲା ଘୁମୁରା ଆଉ ଘୁମୁରା ଆମ ପରିସ୍ଥିତିକୁ ବଦଳାଇଛି ଆଉ ସବୁକିଛି କରିଛି ଆମ ଡିଷ୍ଟିକ୍କୁ ବି ଟିକିଏ ଉନ୍ନତିର ଭୂମିକା ଦେଇଛି ଆଉ ତାହା ପାଇଁ ଆମ ଡ଼ିଷ୍ଟିକ୍ ଟିକିଏ ନାମ କମେଇଛି ଆମ ଆମ ରାଜ୍ୟରେ